ଆଗକାଳର ଲୋକମାନେ ପାଣିକୁ ବ୍ୟବହାର ବହୁତ କଷ୍ଟରେ କରିପାରୁଥିଲେ ମାତ୍ର ସେମାନେ ଗଛ ପତ୍ର ଏବଂ ବଦର ଏବଂ ବିଲମାନଙ୍କରେ ପାଣିକୁ ଦେବା ପାଇଁ ସେମାନେ ବହୁତ ମାତ୍ରାରେ ତେଣ୍ଡା ଏବଂ ଅଟି ଦଉଡ଼ି ସାହାଯ୍ୟରେ ବ୍ୟବହାର ପାଣିକୁ ଟାଣି ବ୍ୟବହାର କରୁଥିଲେ ଏବଂ ସେହି କାର୍ଯ୍ୟଟି ବହୁତ କଷ୍ଟସାଧ୍ୟ ଥିଲା ଏବଂ ବହୁତ ବେଳେବେଳେ ବହୁତ ଲୋକମାନେ ବିପଦର ସମ୍ମୁଖୀନ ମଧ୍ୟ ହୁଅନ୍ତି ଯେମିତିକି ଦିନ ଦିନ ସାରା ଏହି ତେଣ୍ଡା କିମ୍ବା ଦଉଡ଼ି ସାହାଯ୍ୟରେ ପାଣିକୁ ଟାଣି ସେମାନଙ୍କ ହାତ ଗୋଡ଼ ବହୁତ ବିନ୍ଧା ହେଉଥିଲା ବର୍ତ୍ତମାନ କିନ୍ତୁ ଆଜିକାଲିର ଆଧୁନିକ ଯୁଗର ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ କ୍ଷେତ୍ରରେ ଅନୁଗାମୀ ହୋଇ ଏବେର ଛାତ୍ର ଛାତ୍ରୀ ଏବଂ ବୈଜ୍ଞାନିକ ମାନେ ନୂତନ ଇଲେକ୍ଟ୍ରିକ୍ ମୋଟର୍ର ବ୍ୟବହାର କରିବାର କରିବାରେ ଉଦ୍ଭାବନ କରିଥିଲେ ଏବଂ ସେହି ଇଲେକ୍ଟ୍ରିକ୍ ମୋଟର୍ ସାହାଯ୍ୟରେ ବହୁତ ସହଜ ପରିମାଣରେ କୃଷକ ଏବଂ ଏବଂ ଲୋକମାନେ ବହୁତ ସୁବିଧାର ପାଉଛନ୍ତି ଏବଂ ସେଇ ମୋଟର୍ ଇଲୋକ୍ଟ୍ରୋନିକ୍ ମାଧ୍ୟମରେ ଗଛମାନଙ୍କରେ ପାଣି ଦେବା ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟରେ ବ୍ୟବହାର ହଉଥିବା ଜଳର ବହୁତ ସୁଖ ଭାବରେ ପାଣି ଆୟୋଜିତ କରାଯାଇ ପାରୁଛି